ହଁ ମୁଁ କଳାକାହ୍ନୁ କଲୋନୀରୁ କହୁଥିଲି ଆପଣ ଶାମୁକା ହୋଟେଲ୍ ତ ହଁ ଶାମୁକା ରେଷ୍ଟୁରାଣ୍ଟ୍ କହୁଛନ୍ତି ତ ହଁ ମୋତେ କିଛି ପନିର୍ ଗୋଟେ ପ୍ଲେଟ୍ ଦରକାର ଥିଲା ନଅଟାରେ ନଅଟା ଭିତରେ ଟିକିଏ ପନିର୍ ଗୋଟେ ପ୍ଲେଟ୍ ଦରକାର ଥିଲା ତ ହେଇପାରିବ କି ଯଦି ହେଇପାରିବ ତେବେ ଗୋଟେ ପ୍ଲେଟ୍ ତ ଦେବେ ଆଉ ମସଲା ଟିକିଏ ମସଲା ମାନେ ଅଧିକ କରିବେନି ଅଳ୍ପ ମସଲାରେ କରିକି ଦେବେ ଯାହାଫଳରେ ଆମେ ଟିକିଏ ଖାଇପାରିବୁ ନଅଟା ଭିତରେ ଟିକିଏ ଜଲ୍ଦି ପହଞ୍ଚେଇଲେ ଆମେ ଟିକିଏ ଖୁସି ହେବୁ ଆଉ ଟିକିଏ ଦେଖିକି କହିବେ ଆଉ ହେଇପାରିବ ଯଦି କନଫର୍ମ୍ ହେଇପାରିବ ତାହାଲେ ଟିକିଏ ଜଣାନ୍ତୁ ଜଲ୍ଦି ମସଲା ମସଲି ଆଉ କମ୍ ରଖିବେ ପନିର୍ ଖାଲି ଯଦି ପନିର୍ କରିବେ ଆଉ ଚିଲ୍ଲିଫିଲି ଚିଲ୍ଲି ପନିର୍ ଯଦି କରୁଛନ୍ତି ବି ହେଇପାରିବ କିନ୍ତୁ ମସଲା କମ୍ ରଖିବେ ଅଧିକା ଦେବେନି ଚିଲ୍ଲି କମ୍ରେ ବି ହେଲେ ଚଳିବ